ଆମର ଅଞ୍ଚଳରେ ହୋମଷ୍ଟେ ସୁବିଧା ଅଛି ଏତେ ବି ଉନ୍ନତି ନାହିଁନ ସରକାର ବାକି ସମସ୍ତଙ୍କୁ ହୋମଷ୍ଟେ ଦେଉଛେ ବାହାର ଦେଶର ରହିବାର ଲାଗି ଅତିଥିମାନଙ୍କ ପାଇଁ ବି ଅଛି ସୁବିଧା ବହୁତ ଅଛି ହୋମଷ୍ଟେ ଅଛି ଆଉ ଅଲଗା ଦେଶର ପର୍ଯ୍ୟଟକ ମାନେ ଆମର୍ ଦେଶ୍କେ ରହିବାର ଲାଗି ଆସୁଛନ୍ ଯେନ୍ତାକି ଭଲ୍ସେ ପଢ଼୍ବାର୍ ଲାଗି ତାଙ୍କର୍ ଲାଗି ସ୍କୁଲ୍ ନାଇଁନ ଅଲଗା ଦେଶରୁ ଆସ ଆସିଲେ ସେମାନେ ଖରାପ ବ୍ୟବହାର ଦେଖଉଛନ୍ ଆଉ ମଦ୍ ଇତ୍ୟାଦି ପାନ କରୁଛନ୍ ତ ଏନ୍ତା ନାଇଁ କର୍ବାର୍ କଥା ପର୍ଯ୍ୟଟକ ମାନେ ଆଇଲେ ସମସ୍ତଙ୍କୁ ଭଲ ସୁବିଧା ଯେନ୍ତାକି ଘର୍ ଖାଇବାରଟା ପିଇବାର୍ ସୁବିଧା ସବୁ ଦେବାର୍ କଥା ପ୍ୟାଡ଼ ବି ଦେବାର୍ କଥା ସବୁ ଜିନିଷ୍ ଦେବାର୍ କଥା ଆଉ ଭଲ୍ସେ ଅତିଥି ହିସାବରେ ସେମାନେ ଭଲ୍ସେ ତାଙ୍କର କେୟାର ନେବାର୍ କଥା ଯେନ୍ତାକି ଏମାନେ ବହୁତ କେୟାର ନେଇକରି କହିବେ କି ଅଲଗା ଦେଶ୍କେ ଗଲେ ଭାରତ ଯେ ବହୁତ ଭଲ୍ ଭାରତ ଗୋଟେ ଭଲ ଦେଶ ହେ ଯେନ୍ ମାନେକି ବହୁତ ଭଲ୍ସେ ଅତିଥିମାନଙ୍କୁ ପର୍ଯ୍ୟଟକମାନଙ୍କୁ ପରିଚୟ ରଖୁଛନ୍ ଭରି ଦେଉଛନ୍ ହୋମଷ୍ଟେ ସବୁ କିଛି ସୁବିଧା ଅଛି ଆମର ଅଞ୍ଚଲରେ ହୋମଷ୍ଟେ ସରକାର ଦେଉଛନ୍ ସମସ୍ତଙ୍କୁ ହୋମଷ୍ଟେ ଆଉ ଆମର ଇନ ଲୋକ୍ମାନେ ପର୍ଯ୍ୟଟକ୍ ମାନଙ୍କେ ମଦ୍ୟ ପାନ କରି ଖରାପ କଥା କହୁଛନ୍ ଆଉ ବହୁତ ଇଟା ବି କରୁଛନ୍ ବହୁତ ଆଉ ପର୍ଯ୍ୟଟକମାନେ ବି ଭଲ୍ ହେବାର କଥା ଟିକେ ଶୁଣି କରିବି ରହିବାର କଥା ମୋର ମତରେ ସମସ୍ତେ ସମାନ ଆମର୍ ଦେଶ୍କେ ସମୁ ଯିଏ ବି ଆସିବେ ସମସ୍ତେ ଭଲ୍ ହେଇକରି ଯିବେ ଏଇଟା ମୁଁ ଚାହିଁସି